ଆଜ୍ଞା ନମସ୍କାର ଆଜ୍ଞା ଆଜ୍ଞା ଆଜ୍ଞା ଢେଙ୍କାନାଳରେ ତ ଲକ୍ଷ୍ମୀ ପୂଜା ବଡ଼ ପ୍ରସିଦ୍ଧ ହଁ ଆଜ୍ଞା ଅଫର୍ ପାଇଁ ସବୁ ଲାଗିଛି ରିହାତି ଲାଗିଛି ଆପଣ ଆସିବେ ଭଲ ସୁନ୍ଦର ସୁନ୍ଦରର ପୋଷାକ ଆସିଛି ଆପଣ ପିନ୍ଧିବେ ଆପଣଙ୍କ ଫ୍ୟାମିଲି ପାଇଁ ଆଉ ଆପଣଙ୍କର ଘର ପାଇଁ ବି ନେଇ ପାରିବେ ହଜାର ଟଙ୍କାରେ କିଣିଲେ ଆପଣଙ୍କୁ ମିଳିବ ଦଶ ପ୍ରତିଶତ ରିହାତି

ଆପଣ ପାଇଁ ବଢ଼ିଆ ବଢ଼ିଆ କୁର୍ତ୍ତା ଡିଜାଇନ୍ର ଆସିଛି କଲିକତାର କୁର୍ତ୍ତା ଅଛି ବମ୍ବେର କୁର୍ତ୍ତା ଅଛି ଆଉ ଆମର ରହିଲା ଯେଉଁ ହାଇଦ୍ରାବାଦର କୁର୍ତ୍ତା ଅଛି ଆପଣଙ୍କର ଯେମିତିଆ ଚାହିଁବେ କୁର୍ତ୍ତା ଭଲ ଜିନ୍ସ ପ୍ୟାଣ୍ଟ୍ ଆଉ ଭଲ ଟିସାର୍ଟ୍ ଆଉ ଭଲ ବାନିଅନ୍ ହଁ ଝିଅକୁ କେତେ ବର୍ଷ ହେବ ଛୋଟ ଛୋଟ ଛୁଆଙ୍କ ପାଇଁ ଭଲ ଭଲ ଆସିଛି ଛୋଟ ଛୋଟ ପୋଷାକ ଭେରାଇଟି ରଙ୍ଗର ଭେରାଇଟି କଲରର ଭେରାଇଟି ବହୁରୁପି ଜିନିଷ ଅଛି ହଁ ସମ୍ବଲପୁରୀ ପାଟର ଭଲ ଭଲ କଲର୍ ଦିଆ ଛପା ପ୍ରିଣ୍ଟ୍ ସବୁ ଭେରାଇଟି ଜିନିଷ ଅଛି

ନାଇଁ ନାଇଁ ଆପଣ ଏଠିକୁ ଆସିବେ ଦୋକାନକୁ ଆସିବେ ସବୁ ଭଲ ଭଲ କମ୍ପାନୀର ଭଲ ଭଲ ଜିନିଷ ଅଛି ଆପଣ ଏଠୁ ଶସ୍ତା ବହୁତ କମ୍ ଦାମ୍ରେ ଏଠୁ ଦେଇ ନେଇପାରିବେ ଆଉ ଯଦି ଚାହିଁବେ ଆପଣଙ୍କ ପୂଜା ପାଇଁ ଯେତେକ ସାମଗ୍ରୀ ଦରକାର ମା'ଙ୍କର ସୂତାର ଶାଢୀ ମା'ଙ୍କର ସୂତାର ସବୁ ଯେତେକ ବସ୍ତ୍ର ଦରକାର ସବୁ ଏଠି ଆମ ପାଖରେ ଅଛି ଆପଣ କେଉଁଠିକି ଯିବାର ନାହିଁ ଏଇଠି ଆସିବେ ଆପଣ ଟୋଟାଲ ପରିବାର ଧରିକି ଆସିବେ ଏଇଠୁ କିଣିକି ନେଇ ସବୁ ଯାଇପାରିବେ ଆପଣ କେଉଁଠିକୁ ଆଉ ଯିବାକୁ ପଡ଼ିବନି କିଛି ଜିନିଷ ଆଉ ଖୋଜିବାକୁ ପଡ଼ିବ ନାହିଁ ଢେଙ୍କାନାଳ ମିନା ବଜାର ରୋଡ଼୍ ଆଜ୍ଞା ଆଜ୍ଞା ଆପଣ ଠିକ୍ ଶୁଣିଛନ୍ତି ଆପଣ ଆପଣ ଠିକ୍ ଶୁଣିଛନ୍ତି ଏହା ଆମର ରହିଛି ପୂଜାର ଅଫର୍ ଆପଣ ଆସିବେ ଯଦି କୋଡ଼ିଏ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ଜିନିଷ କିଣିବେ ସେଥିପାଇଁ ଆମେ ଗୋଟେ କୁପନ୍ ଲଟ୍ରି ସିଷ୍ଟମ୍ ରଖିଛୁ ଯାହାକି ଫଳରେ ଆପଣ ସେ କୋଡ଼ିଏ ହଜାର ଟଙ୍କା ଜିନିଷ କିଣି ନେବେ ଘର ପାଇଁ ପ୍ରତ୍ୟେକ ଜିନିଷ କିଣି ନେଲେ ଆପଣ ବି ସେଇଠି ଗୋଟେ ଲଟ୍ରି ଡ୍ରର ଗୋଟେ ଟୋକେନ୍ ମିଳିବ ଯାହାକି ଫଳରେ ଆପଣ ତାକୁ ଫିଲ୍ଅପ୍ କରି ଆପଣ ଯିବେ ନମ୍ବର୍ ଆପଣଙ୍କ ନମ୍ବର୍ ଆପଣଙ୍କର ନାଁ ଦେଇ ସେଥିରେ ଯିବେ ଆମର ଯେବେ ଲକିର ବିଜେତା ଘୋଷଣା କରାଯିବ ଆପଣଙ୍କୁ ସେ ସୁବିଧାଟା ଆପଣଙ୍କୁ ଉପଲବ୍ଧ ମିଳିପାରିବ

ଆପଣ ଆସନ୍ତୁ ଆପଣ ଆସନ୍ତୁ ଡ୍ରେସ୍ ନେଇକି ଯାଆନ୍ତୁ ଭଲରେ ପିନ୍ଧନ୍ତୁ ପୂଜାର ପୂଜାର ମଜା ନିଅନ୍ତୁ ନେଲାପରେ ଆସି ଆପଣଙ୍କର ଯେଉଁ ଦିନ ଆମର କାଳୀପୂଜା ଦିନ ଲକି ଡ୍ର ଉଦଘାଟନ ହେବ ଆପଣ ସେହି ଦିନ ଆସି ଆପଣଙ୍କ ଉପହାର ଯଦି ଥିବ ଆପଣ ପାଇନେବେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆମର ସୁବିଧା ସବୁ ସୁବିଧା ଅଛି ଆପଣ କିଛି ହଇରାଣ ହେବାର ନାହିଁ କିଛି ଅସୁବିଧା ହେବ ନାହିଁ ପାର୍କିଙ୍ଗ୍ ହେବା ପାଇଁ ଉପର ମହଲାରେ ଘର ତଳ ମହଲାରେ ଆମର ସୁବିଧା ଅଛି ଗାଡ଼ି ରହିବା ପାଇଁ ସବୁଠି ସୁବିଧା ଆପଣ ବାଇକ୍ ଧରିକି ଆସନ୍ତୁ କି ଗାଡି ବଡ଼ ଗାଡ଼ି ଧରିକି ଆସନ୍ତୁ ସବୁ ସୁବିଧା ଗାଡ଼ି ତଳେ ରହିବା ପାଇଁ ସୁବିଧା ଅଛି ଆମ ଆଜ୍ଞା ଆଜ୍ଞା